ହ୍ୟାଲୋ ସରୋଜ ବାବୁ କିଏ ଲାଇନ୍ ମ୍ୟାନ୍ କହୁଥିଲେ କି ହଁ ହଁ ମୁଁ ଫୁଲବାଣୀରୁ ପ୍ରଫୁଲ କହୁଥିଲି ଇଏ ଇଏ ମୋର ଘରେ ଯେଉଁ ଯେଉଁ ହୋଲ୍ଡର ଅଛି ଇଏଟା ସେଥିରେ ମାନେ ଫ୍ରୀଜ୍ ୱାଶିଂ ମେଶିନ୍ ଏଗୁଡ଼ା ଠିକ୍ସେ ଚାଲି ପାରୁନି ବହୁତ ମାନେ ହଇରାଣ ହେଉଛି ମୁଁ ସେଥିପାଇଁ ମୁଁ ଚାହୁଁଛି ଯେ ଟିକିଏ ମାନେ ହାଇ କ୍ବାଲିଟି ଦେବ ଭୋଲ୍ଟ ନେବା ପାଇଁ ତ କ'ଣ କହୁଛ ଆପଣଙ୍କ ପାଖରେ ଅଛି କି ଘରେ ତ ଅଛି ଏକ କିଲୋର ମୋତେ ପାଞ୍ଚ କିଲୋୱାଟ୍ର ଦରକାର ହଁ କେଉଁ କମ୍ପାନୀର ଭଲ ଷ୍ଟାବିଲାଇଜର୍ ଭଲ ଚାଲୁଛି କହିପାରିବେ କି ଟିକିଏ ଆହୁଜାର ତ ଭଲ ନାହିଁ ଫିଲିପ୍ସର ଟିକିଏ ମାନେ ମୁଁ ବି ଶୁଣିଥିଲି ଏପଟେ ମୋ ସାଙ୍ଗର ପରିବାର ବି କହୁଥିଲେ ସେଇଟା ଫିଲିପ୍ସର ଭଲ ବୋଲି ତ ଫିଲିପ୍ସର ହୋଇପାରିବ କି ଘରେ ମୁଁ ୟୁଜ୍ କରୁଛି ଘରେ ଫ୍ରୀଜ୍ ୟୁଜ୍ କରୁଛି ହେଲା ୱାଶିଂ ମେଶିନ୍ ୟୁଜ୍ କରୁଛି ଏମିତି ମାନେ ବଗେରା ବଗେରା ଯାହା ୟୁଜ୍ କରୁଛି ଆଉ କିଛି ଆଉ

ହଁ ମୁଁ ପାଞ୍ଚ କିଲୋ ନେବାର ହିଁ ଚାହୁଁଛି ହଁ କେତେବେଳେ ଦୋକାନଟା କେତେବେଳେ ଯିବି କହୁନାହାନ୍ତି ମାନେ କେତେବେଳେ ଆପଣ ଫ୍ରୀ ଥିବେ କେତେବେଳେ ନାହିଁ ସେଇଟା ମୁଁ ଦେଖିକି ଯିବି ନା ହଉ ଠିକ୍ ଅଛି ତା'ହେଲେ ମୁଁ ଓପର ଓଳି ଯିବି ଆଉ ଆପଣ ଥିବେ ତ ମାନେ ଆପଣ ସିଆଡ଼େ ଥିବେ ତ ନା ପିଲା ରହିଥିବେ ସେଠି

ନାଇଁ ଆପଣ ହିଁ ଥିଲେ ମାନେ ଭଲ ହୋଇଥାନ୍ତା ନା ପିଲାମାନେ କିଛି ଜାଣିବେନି ତ ନହେଲେ ମୁଁ ଆପଣଙ୍କୁ ଧରି ଘରକୁ ଆସନ୍ତି ଆପଣ ବି ଟିକିଏ ଦେଖିଥାନ୍ତେ କେଉଁଟା ଭୋଲ୍ଟେଜ୍ ଭଲ ଟାଣିବ କିଛି ନାହିଁ ସେଇଟା ଜାଣିଥାନ୍ତେ ହଉ ଠିକ୍ ଅଛି

ହଉ ରହିଲି